ଆମର ଗୋରୁ ଗାଈ ରଖିବା ପାଇଁ ବହୁ ଯତ୍ନ ନେଉ ଗୋଟେ ଛୋଟ ପିଲା ବି ଆମର ଆସିକି ରଖିଛୁ ଆଣିକି ତାଙ୍କୁ ଘର କରିଛୁ କଞ୍ଚା ଛପର କରିଛୁ ଛପର ମାନେ ଛଣଟା ଛାଆ ହୋଇଛି ଘର କରା ହୋଇଛି ତଳଟା ବି କଂକ୍ରିଟ୍ ପକା ହେଇଛି ଗାଧୋଇବା ପାଇଁ ଟ୍ୟାପ୍ ଲଗା ହୋଇଛି ସିଷ୍ଟମ୍ ଧୁଆ ଧୁଇ ଗାଧାନ୍ତି ତାଙ୍କ ଗୋବର ପରିଷ୍କାର ରଖାଯାଏ ଘାସ ରଖିବା ପାଇଁ ଘାସ ବଗିଚା କରାଯାଇଛି କାଟିକି ଆଣି ରଖୁ ସବୁବେଳେ ସଫାସୁତରା ଗୋବର ଖୋଲାଯାଏ ତାଙ୍କୁ ଚୋକଡ଼ ଦିଆଯାଏ ଦାନା ଦିଆଯାଏ ସବୁ ଖାଦ୍ୟ ଖାଇବା ପାଇଁ ପାଣି ପତଳାକି ଧଡ଼ା ଦିଆଯାଏ ରହିଛି ଆମର ତାଙ୍କୁ ଇଞ୍ଜେକସନ୍ ଠିକ ଟାଇମ୍ରେ ଦିଆଯାଏ ଗର୍ଭବତୀ କରିବା ପାଇଁ ଗର୍ଭ କରିବା ପାଇଁ ତାଙ୍କର ବି ଯେତେ ଯେଉଁ ରୋଗ ଆଇଲା ବଜବଜିଆ ରୋଗ ହେଉ ଯେଉଁ ଯେଉଁ ରୋଗ ଯେଉଁ ପାଟିରୁ ନାଳ ବୋହିବା ପାଇଁ ଡାକ୍ତରଙ୍କ ପରାମର୍ଶ ନେଉ ସାଙ୍ଗେ ସାଙ୍ଗେ ଇଞ୍ଜେକ୍ସନ୍ ଦେବା ଦ୍ୱାରା ଭଲ କରାଯାଏ ପରିଚ୍ଛନ ରଖାଯାଏ ସଫାସୁତୁର ରଖିଲେ ଭଲ କ୍ଷୀର ଦିଅନ୍ତି ରୋଗ ବାଗ କିଛି ସହଜେ ହୁଏନି ଯୋଉ ସିଜିନ୍ରେ ଯାହା ରୋଗ ବାଗ ହୁଏ ତାକୁ ଆମେ ବି ସାଙ୍ଗେ ସାଙ୍ଗେ ବ୍ୟବସ୍ଥା ବିକଳ୍ପ ଯାହା ବ୍ୟବସ୍ଥା ମେଡ଼ିକାଲ ଡକ୍ଟର ଆସିକି ଭେଟନାରୀରୁ ସେ ବ୍ୟବସ୍ଥା କରାଯାଏ